ଆମ ଓଡ଼ିଶାରେ ବହୁତ ମୁକ୍ତାକାଶ ବାହ୍ୟ ସଙ୍ଗୀତ ଉତ୍ସବ ପ୍ରତିଷ୍ଠିତ ହେଉଛି ଯେମିତିକି ଆମର ହେଲା ବାଲିଯାତ୍ରା ଆଉ ଆମ ଯାଜପୁରରେ ଗୋଟେ ମହତ୍ସବ ବି ହେଉଛି ଆଉ ବାଲିଯାତ୍ରାରେ ତ ବହୁସଂଖ୍ୟାରେ ଲୋକ ଆସନ୍ତି ଦେଖିବା ପାଇଁ ଆଉ ବହୁତ ସେଇଠି ଅଲଗା ଅଲଗା ରାଜ୍ୟର ନାଚ ଗୀତ ସବୁ କରାହୁଏ ଯାହାଫଳରେ କି ଲୋକମାନେ ଆକର୍ଷିତ ହୁଅନ୍ତି ଆଉ ଦେଖିବା ପାଇଁ ମଧ୍ୟ ଆସନ୍ତି ଯାହା ଫଳରେ କି ଆମର ଓଡ଼ିଶାର କିଛିଟା ଓଡ଼ିଶାର କିଛିଟା ଜିନିଷ ଯାହାକି ଅଧିକ ଲୋକମାନଙ୍କ ମନକୁ ଛୁଏଁ ଯେମିତିକି ଆମର ସବୁ ଜାଗାରେ ଅଲଗା ଅଲଗା ଅଛି ଆମର ନାଚ ଗୀତ ଯେମତି ସମ୍ବଲପୁରୀ ଗୀତ ଲୋକଙ୍କ ମାନଙ୍କ ମନରେ ବହୁତ ଆଦରଣୀୟ ସେମିତି ଆଉ ଆମର କିଛି ଦିନ ପାଇଁ ବି ସେଇଟା ଫିକ୍ସ୍ କରାହେଇଥାଏ ତାରିଖ କି ଏତିକିରୁ ଏତିକି ତାରିଖ ମଧ୍ୟରେ ହୁଏ ଯାହା ଫଳରେକି ଲୋକମାନେ ଉତ୍ସୁକତା ସହିତ ତା'ର ଲାଭ ପାଇପାରନ୍ତି